ହ୍ୟାଲୋ ଡେଲିଭରୀ ବୟ ହଁ ମୁଁ ତାଳକଣ୍ଟରୁ ରଞ୍ଜନ କୁମାର ବରାଡ଼ କହୁଥିଲି ମୁଁ ଯେଉଁ ଚିକେନ ବିରିୟାନି ଅର୍ଡ଼ର କରିଥିଲି ଆଉ କେତେ ସମୟ ଭିତରେ ଆସିକି ପହଞ୍ଚିବେ ଏବେ କେଉଁଠି ହେଲେଣି ନଛିପୁର ନା ତାରିଆ ଆଉ ଟିକେ ଜଲ୍ଦି ଆସନ୍ତୁ ଦଶ ମିନିଟ୍ ଭିତରେ ମୋର ଟିକେ ବାହାରକୁ ଯିବାର ଅଛି ତ ହଁ ହଁ ଠିକ୍ ଅଛି ଟିକେ ଜଲ୍ଦି ଆସ ମୁଁ ଅପେକ୍ଷା କରିଛି